ଦଶ ରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚୋଟି ସଂଖ୍ୟା ହେଉଛି ଶହେ ଏକେ ପାଞ୍ଚ ହଜାର ଦୁଇ ଦଶ ହଜାର ଶହେ ଅଠାଅଶୀ ହଜାର ଏବଂ ପାଞ୍ଚ ଲକ୍ଷ ପଚାଶ ହଜାର